ମୁଁ ମୋ ସାଙ୍ଗକୁ ଏକ ହାତ ତିଆରି ଜିନିଷ ଦେଇଥିଲି ଯାହାକି ନିଜ ହାତରେ ବୁଣିଥିଲି ତ ଗୋଟିଏ ହାତ ବୁଣା କଣ୍ଢେଇଟେ ଦେଇଥିଲି ସାଙ୍ଗକୁ ତ ସେ ବହୁତ ଖୁସି ହୋଇଥିଲା ତ ହାତ ବୁଣା ଜିନିଷ ଯାହା ଅଛି ତାହା ବହୁତ ଭଲ ଏବଂ ବହୁତ ସମୟ ପର୍ଯ୍ୟନ୍ତ ତାହା ଲାଷ୍ଟିଂ ଯାଇଥାଏ ବା ବହୁତ ଭଲ ବା ତା'ର ବ୍ରାଣ୍ଡ ବି ବହୁତ ଭଲ କାହିଁକିନା ଆଜିକାଲି ଯେଉଁ କମ୍ପାନୀରେ ତିଆରି ହେଉଛି ତାହା ତ ଆମକୁ ଠକି ଦେଇପାରିବ କିନ୍ତୁ ନିଜ ହାତ ତିଆରି ଜିନିଷ କେବେ ନିଜକୁ ଠକିବ ନାହିଁ ସେଥିପାଇଁ ହାତ ତିଆରି ଜିନିଷ ବହୁତ ଭଲ ଏବଂ ମୁଁ ତାକୁ ଦେଇଥିବାରୁ ସେ ବହୁତ ଖୁସି ହୋଇଥିଲା ଏବଂ ମୋତେ ବହୁତ ଧନ୍ୟବାଦ ଦେଇଥିଲା ଆଉ ସେ ମୋତେ ପଇସା ମଧ୍ୟ ଦେବାକେ ଚାହୁଁଥିଲା କିନ୍ତୁ ମୁଁ ନେଲିନାହିଁ ତ ଏହିପରି ଭାବରେ ମୁଁ ମୋ ହାତ ତିଆରି ଜିନିଷ ବନାଇଥାଏ ବା ନିଜ ହାତରେ ତିଆରି କରିଥାଏ